ହଁ ହଁ କୁହନ୍ତୁ କ'ଣ ହେଲା ହଁ ପିଲାଙ୍କର ତ ପାଠ ପଢ଼ା ବହୁତ ଭଲ ଚାଲିଛି ଆମେ କିଛି ଏବେ ନୂଆ ଉପାୟରେ ପିଲାମାନଙ୍କ ଉପରେ ପାଠ ପଢ଼ିବାକୁ ଟ୍ରାଏ କରିବା କାରଣ ସେମାନେ ବହୁତ ଶୀଘ୍ର ଧରିପାରିବେ ପାଠଟା ଯେମିତି ତ ସେଇ ଉପରେ ମୁଁ ଆପଣଙ୍କୁ କହୁଛି ହଁ ପିଲା ପିଲା ତ ପାଠ ଧରିପାରୁଛନ୍ତି କି ନାହିଁ ସେଇଟା ଆପଣ କହିପାରିବେ ନା ଆପଣ ଟିଚର ଯେହେତୁ ଆପଣ ଯାଉଛନ୍ତି କ୍ଳାସ୍କୁ

ହଁ ଆମେ ପିଲାମାନଙ୍କୁ ଯେଉଁ ବିଷୟ ଧର ଆମର ପଢ଼ା ହେଉଛି ସେଇ ବିଷୟ ଉପରେ ଆମେ କିଛି ଯଦି ଗୋଟେ ନେଇପାରିବା ମାନେ ଧର ଆମର ଗୋଟେ ଟପିକ୍ ହେଲା ଆମର କି ମଧୁସୂଦନଙ୍କ ବିଷୟରେ ମଧୁସୂଦନଙ୍କ ଫଟୋ ନେବା ତାଙ୍କ ବିଷୟରେ କିଛି କହିବା ଯାହା ଦ୍ୱାରା ପିଲା ମାନେ

ଆଚ୍ଛା ଆଚ୍ଛା ଆପଣ ତା' ହେଲେ ମୁଁ ଯେମିତି କହିଲି ମୁଁ ଯେମତି କହିଲି ଆପଣ ତା' ହେଲେ ସେଇ ଅନୁସାରେ ପିଲାମାନଙ୍କୁ ପାଠ ପଢ଼ାଇବେ ମାନେ ଯେଉଁ ମାନେ ପିଲାମାନଙ୍କୁ ଧର କିଛି ଗୋଟେ ପରିବା ବିଷୟରେ ହେଲା ତ ଛୋଟ ଛୁଆ ନା ସେମାନଙ୍କୁ ପରିବା ଦେଖାଇ ପାଠ ପଢ଼ାଇଲେ ମାନେ ପ୍ଲାଷ୍ଟିକର କିଛି ପରିବା ଆଣିବା ସେ ପରିବା ଦେଖାଇ ପାଠ ପଢ଼ାଇଲେ ସେମାନଙ୍କୁ

ଆଚ୍ଛା ଆଚ୍ଛା ଆପଣଙ୍କୁ ତା' ହେଲେ ମୁଁ ଯେଉଁ ଅନୁସାରେ କହିଲି ତା' ହେଲେ ସେଇ ଅନୁସାରେ ପାଠ ପଢ଼ା ହେଉଛି ମୁଁ ମଝିରେ ମଝିରେ ବି କ୍ଳାସ୍କୁ ଯିବି ଦେଖିବି କେମିତି କ'ଣ ପଢ଼ା ହେଉଛି ଆଚ୍ଛା ହଉ ଆଉ ତା' ହେଲେ ଆପଣ ସ୍କୁଲକୁ ଆଉ କ'ଣ କ'ଣ ସବୁ ନୂଆ ଜିନିଷ ଦରକାର ଛୋଟ ଛୁଆଙ୍କୁ ପାଠ ପଢ଼ାଇବା ପାଇଁ

ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ଆପଣ ଲିଷ୍ଟ କରିଦିଅନ୍ତୁ ଆମେ ଦେଖିଦେବା ଆଉ ରଖୁଛି